ହଁ ହ୍ୟାଲୋ ହଁ କିଏ ହଁ କିଏ କହୁଥିଲେ ଆପଣ ହଁ କ'ଣ ହେଲା କି କେମିତି ଯେ ଘଣ୍ଟାଟେ ହେଲା ସାର୍ ଏବେ ଆପଣ ଆପଣେ ଆପଣ ଇନଫର୍ମ୍ କରୁଛନ୍ତି ଆମକୁ ହଉ କ'ଣ ହେଇଛି କ'ଣ ମେଡ଼ିସିନ୍ ନେବେ କି ହୁଁ ଟିକିଏ ଗରମ ଟିକିଏ ଗରମ ପାଣି ଦିଅନ୍ତୁ ମୁଁ ତ ଏବେ ଅଫିସ୍ରେ ଅଛି ଟିକିଏ ଗଲାବେଳକୁ ଲେଟ୍ ହେବ ହୁଁ ହୁଁ ହୁଁ ବୋଲେ ମୋର ଚାରିଟା ବେଳୁଆ ଅଫିସ୍ରୁ ଫେରିବି ଏବେ ତ ହେଲାଣି ତିନିଟା ବୋଲେ ଆଉ ଘଣ୍ଟାଟେ ୱେଟ୍ ହେବନି କି ତାଙ୍କୁ ଦେଖୁଥାଅ ଟିକିଏ ହଁ ହଁ ବେଶୀ ସିରିୟସ୍ ନା ଏମିତି ନର୍ମାଲ୍ ଚଳିବ କ'ଣ ବାନ୍ତିଫାନ୍ତି କ'ଣ ବାନ୍ତି କଲେ କି ନାଇଁ ଗୋଟେ ଏବେ ଘରୁ ବାହାରିଲା ଯେତେବେଳେ ଠିକ୍ ଥିଲା ଏବେ ଗୋଟିଏ ଏବେ କ'ଣ ହେଲା କେଜାଣି ହୁଁ ହଁ ଏମିତି କାଲି ଏମିତି ବର୍ଷା ହେଇଥିଲା ତ ଟିକିଏ ବାହାରେ ଟିକିଏ ଇଏ ହେଇଯାଇଥିଲା ହଁ ହଁ ଆପଣଙ୍କ ସ୍କୁଲ୍ର ଯେଉଁ ପିଅନ୍ ଥାଆନ୍ତି ତାଙ୍କୁ ଟିକିଏ କହିପାରିବେ କି ଟିକିଏ ଛାଡ଼ିଦେବେ ଟିକିଏ ନେଇକି ହଉ ହେଲେ ସାର୍ ଠିକ୍ ଅଛି ମୁଁ ଏବେ ନହଲେ ଘରକୁ ଏବେ କାହାକୁ କଲ୍ କରିକି କହୁଛି ଯଦି କିଏ ଯଦି କିଏ ଫ୍ରି ଥିବେ ବେଲେ ମୋ ସ୍ତ୍ରୀ ମୁଁ ପଠେଇଦେବି ହେଉ ଠିକ୍ ଅଛି ହେଉ ଥାଙ୍କ୍ ୟୁ